ମୁଁ ଗାର୍ଡ଼େନର କହୁଛି ମାଳି ଗେଣ୍ଡୁ ଗେଣ୍ଡୁ ଅଛି ଆଉ ସେବତୀ ଅଛି ଆଉ ଗୋଲାପ ଅଛି ଆଉ ତା'ପରେ ହଳଦିଆ ଗୋଲାପ ଅଛି ଆଉ ଗେ ଗୋଲାପର ନାଲି ଗୋଲାପର ରେଟା ହେଉଛି ତାର ରେଟ୍ ହେଉଛି ଶହେ ଟଙ୍କା ହଳଦିଆ ଗୋଲାପର ରେଟ୍ ହେଉଛି ଦୁଇଶହ ଟଙ୍କା ଆଉ ଅନାନ୍ୟା ଟଗର ଅଛି ମନ୍ଦାର ବି ଅଛି

ଗେଣ୍ଡୁ ଲଗେଇପାରିବେ ଆଉ ଗୋଲାପ ଲଗେଇ ପାରିବେ ହଳଦିଆ ଗୋଲାପ ବି ଚାହିଦା ମାର୍କେଟରେ ଏବେ ଡିମାଣ୍ଡ ବି ବହୁତ ଅଛି ସେଇଟାବି ଲଗେଇ ପାରିବେ ଆଉ ଅପରାଜିତା ଲଗେଇ ପାରିବେ ଆଉ ଅଲଗା ଅଲଗା ମଧ୍ୟ ଏ ଯେଉଁ ରେଟ୍ ହେଉଛି ଗୋଲାପ ଫୁଲର ରେଟ୍ ହେଉଛି ଶହେ ଟଙ୍କା ଆଉ ହଳଦିଆ ଗୋଲାପର ହେଉଛି ଦୁଇଶହ ଟଙ୍କା ଆଉ ଅନାନ୍ୟା ସବୁ ସେବତୀ ଫୁଲ ବି ଅଛି ଚାରା ଆଉ ବାଇଗଣ ଫାଇଗଣ ବି ଗଛ ଲଗେଇ ପାରିବେ ଆଉ ଲଙ୍କା ଗଛ ବି ଲଗେଇ ପାରିବେ ଛୋଟଛୋଟ ଇଏ ପାଇଁ ହୁଁ ହୁଁ ଆପଣ ଆସି ଆଉ ଦେଖିବେ ମୋର କେମତି କେମିତି ଗଛ ବଛ ସବୁ ଅଛି ସକାଳୁ ଖୋଲା ହେଉଛି ରାତି ସାତଟା ପର୍ଯ୍ୟନ୍ତ ହେଉ ହେଉ ଦେଖି ଚଏସ୍ କରି ନେବେ ଆଉ ଏମିତିଆ ରେଟ୍ ଅଛି ସବୁ ହଁ ହଁ ଆପଣଙ୍କୁ କଟାକଟି ହେବ ତ ଆସିଲେ ଭଲ ହେବ ଆପଣ ହେଉ ହେଉ ଓ କେ